ଆଜିକାଲି ସ୍କ୍ରିନ୍ ଟାଇମ୍ କାରଣରୁ ପିଲାମାନେ ଗେମ୍ ଖେଳୁ ନାହାନ୍ତି କାରଣ ଯେପରି କି ଫୁଟବଲ୍ ହେଉ ଭଲିବଲ୍ ହେଉ କ୍ରିକେଟ୍ ହେଉ ଏ ସବୁ ଯେହେତୁ ଆମେ ପଡ଼ିଆର ବାହାରେ ଖେଳୁଛେ ପଡ଼ିଆରେ ଖେଳୁଛେ ତ ସେଥିପାଇଁ ନା କ'ଣ ହେଉଛି ଆମ ସ୍କ୍ରିନ୍ କଳା ପଡ଼ିଯାଉଛି ତ୍ଵଚା କଳା ପଡ଼ିଯାଉଛି ସେଥିପାଇଁନା ବହୁତ ପିଲାମାନେ ଭାବୁଛନ୍ତି କି ଆମ ତ୍ଵଚା କଳା ପଡି଼ଯାଉଛି ସେଥିପାଇଁ କା ଆମେ ବାହାର ମାନେ ପଡ଼ିଆରେ ଖେଳିବୁ ନାହିଁ ତ ସେଥିପାଇଁ ବହୁତ ଖେଳ ବି ବନ୍ଦ ହେଇ ଯାଉଛି ପିଲାମାନେ ଘରେ ବସିକି ମାନେ ଖେଳୁଛନ୍ତି ତ କେମିତି ଆମେ ସେ ପିଲାମାନଙ୍କୁ ଉତ୍ସାହିତ କରିବା ଯେମିତିକି ଆମେ କହିବା କି ନା ଆମ ଆମ ଦେଶରେ କି ଆମ ରାଜ୍ୟରେ ଏହି ଖେଳ ଖେଳିଲେ ବହୁତ ନାମ କମାଉଛନ୍ତି ଲୋକମାନେ ତେଣୁ ଆମେ ପିଲାମାନଙ୍କୁ ଛୋଟ ବେଳୁ ଉତ୍ସାହିତ କରିବା ପିଲାଟିଏ ଯଦି ଛୋଟ ବଲ୍ଟିଏ ଧରିଛି ତା ପାଖକୁ ଛୋଟ ବଲ୍କୁ ପକାଇବା ସିଏ ଆମକୁ ସେ ବଲ୍ଟାକୁ ପକାଇବ ତ ଏମିତି କଲେ କ'ଣ ହେବ ନା ପିଲାର ଉତ୍ସାହ ବଢ଼ିବ ତ ସେହି ଉତ୍ସାହରୁ ସେ ବଲ୍ ପକ ଛୋଟ ବେଳୁ ପିଲାଟି ବଲ ଫୋପାଡ଼ିବା ସମୟରୁ ହିଁ ତା'ର ଉତ୍ସାହ ବଢ଼ିବ କି ମୁଁ ବଡ଼ ହେଲେ ଗୋଟେ ଫୁଟବଲ୍ ପ୍ଲେୟର୍ଟେ ହେବି ତ ଫୁଟବଲ୍ ଖେଳିବା ଦ୍ଵାରା ଛୋଟ ବେଳୁ ତା'ର ଅଭ୍ୟାସରେ ପରିଣତ ହେଇଯିବ ତ ବଡ଼ ହେଲେ ସେ ଗୋଟେ ଫୁଟବଲ୍ ଖେଳାଳି ହୋଇଯିବ ତ ଏହିପରି ଭାବେ ଆମେ ପିଲାମାନଙ୍କର ଗେମ୍ ଖେଳିବାର ଆଗ୍ରହ ଉତ୍ସାହ ବଢାଇବା